ମୁଁ ଜିଓ ଅଫିସରେ କାର୍ଯ୍ୟ କରେ ମୋତେ ଆମ ସାର୍ କହିଥିଲେ କି ଜୋମାଟୋରୁ କିଛି ଖାଦ୍ୟ ଅର୍ଡର୍ କର ମୁଁ ତାହା ଅର୍ଡର୍ କରିଥିଲି ତ ତେଣୁ ମୋତେ ଆମ ସାର୍କୁ ପ୍ରୁଫ ଦେଖେଇବା ପାଇଁ ରସିଦ ଦରକାର କି ମୁଁ ଜୋମାଟୋରୁ ହିଁ ଖାଦ୍ୟ ଅର୍ଡର୍ କରିଛି ବୋଲି ରସିଦ ଦରକାର ନହେଲେ ଆମ ସାର୍ଙ୍କୁ ମୋ ଉପରେ ବିଶ୍ୱାସ ହେବନି କିମ୍ବା ସେ ୱେବସାଇଟ୍ ଉପରେ ମଧ୍ୟ ବିଶ୍ୱାସ ହେବନି ତେଣୁ ମୋତେ ସେ ଅର୍ଡର୍ କରିଥିବାର ବିବରଣୀ ମୁଁ କ'ଣ କ'ଣ ଅର୍ଡର୍ କରିଛି ସେ ଯାହା ଯୋଉ ଖାଦ୍ୟ ଅର୍ଡର୍ କରିଛି ସେ ଖାଦ୍ୟର ପଇସା କେତେ କେତେବେଳେ ଅର୍ଡର୍ କରିଛି କେତେବେଳେ ଆସିକି ଡେଲିଭରି ପହଞ୍ଚିଲା ସବୁ ମୋତେ ଏକ ରସିଦରେେ ଦିଅନ୍ତୁ ନହେଲେ ମୋତେ ଆମ କାରଣ ମୋତେ ଏ ପଇସା ଆମ ଅଫିସ ତରଫରୁ ମିଳିବ ତେଣୁ ମୋତେ ଏହାର ରସିଦ ଦରକାର